ଆଜ୍ଞା ମୁଁ ଜଣେ ମହିଳା ସରକାରେ ଆମକୁ ସ୍ତ୍ରୀ ଲୋକମାନଙ୍କୁ ବର୍ତ୍ତମାନ ସବୁଥିରେ ଅଗ୍ରାଧିକାର ଦେଇଛନ୍ତି ସେଇଥି ପାଇଁ ଗୋଟେ ଏସ୍ ଏଚ୍ ଜି ଗ୍ରୁପ ଖୋଲିଛି ସରକାର ଯେଉଁଥି ପାଇଁ କି ସ୍ତ୍ରୀ ଲୋକମାନେ ନିଜେ ରୋଜଗାର କ୍ଷମ ହେଇ ପାରିଛନ୍ତି ସେଥି ଦ୍ୱାରା ବହୁତ ସ୍ତ୍ରୀ ଲୋକ ଉପକୃତ ହେଇପାରିଛନ୍ତି ଆଗ ଯୁଗରେ ପୁଅ ମାନଙ୍କୁ ବହୁତ ସୁବିଧା ଦଉଥିଲେ ଝିଅ ମାନଙ୍କୁ ଘରକୁ ପାଠ ପାଠ ପଢ଼ିବାକୁ ଦଉ ନ ଥିଲେ କି ଘରୁ ବାହାର କରିବାକୁ ଦଉ ନଥିଲେ କିନ୍ତୁ ବର୍ତ୍ତମାନ ଯୁଗରେ ସବୁବେଳେ ଝିଅ ମାନେ ଆଗରେ ଅଛନ୍ତି ମୁଁ ଗୋଟେ ଶିକ୍ଷିତ ଲୋକ ମୋ ଝିଅ ଚାକିରି କରିବାକୁ ମୋ ଝିଅର ଯେତେବେଳେ ଚାକିରି ଆସିଲା ବହୁତ ଦୂରରୁ ସମସ୍ତେ କହିଲେ ଏତେ ବାଟକୁ ସେ କେମିତ ଯାଇକି ଏକା ରହିବ ମୁଁ କିନ୍ତୁ କହିଲି ମୁଁ ଚାହିଁଲି ଯେ ସେ ପଦାକୁ ଯାଇ ନିଜେ ପଦାରେ ଚଳିଲେ ଲୋକଙ୍କ ସହିତ କେମିତି ଚଳିବାକୁ ପଡ଼ିବ କେମିତ ରହିବାକୁ ପଡ଼ିବ ପଦାକୁ ଗଲେ ଶିଖିବ ସେଇଥି ପାଇଁ ତାକୁ ମୁଁ ପଦାକୁ ଛାଡ଼ିଲି ମୁଁ ଗୋଟେ ମାଁ ହେଇକି ତାକୁ ସଦାବେଳେ ଚାହେଁ ମୋ ପରିବାର ମୋର ଝିଅ ମାନେ କେମିତି ଜଣେ ଭବିଷ୍ୟତରେ ଆଦର୍ଶ ମହିଳା ହେଇକି ବାହାରୁ